ରାଜ୍ୟରେ ପରିବହନ କରୁଛନ୍ତି ସେମାନେ ପରିବହନ କରିବା ସମୟରେ ଯେଉଁମାନେ ଗାଡ଼ି ମଧ୍ୟ ଚାଳକ ଚଲଉଛନ୍ତି ସେମାନେ ହେଲମେଟ ପିନ୍ଧି ଗାଡ଼ି ଚଲାଇବା କଥା ଯେଉଁମାନେ କାର ଗାଡ଼ି ବେଲ୍ଟ ଭିଡ଼ି ଗାଡ଼ି ଚଲାଇବା କଥା ଭାରତର ଯାତ୍ରା ସୁଲଭ ହେଉଛନ୍ ହେବ ପରିବହନ କରିବା ଦ୍ୱାରା ଯିବା କଥା ଇଆଡ଼େ ସିଆଡ଼େ ମୋବାଇଲ ବ୍ୟବହାର କରିବା କଥା ନୁଁହ ଯେଉଁ ଆଡ଼କୁ ଯାଉଛନ୍ତି ସେ ଜାଗାକୁ ଯାଇକରି ସଠିକ୍ ସମୟରେ ପହଞ୍ଚିବା କଥା ବହୁତ ଜୋରରେ ଯିବା କଥା ନୁହଁ